ଯାହା ଦ୍ଵାରା କି ଘର ଚତୁଃପାର୍ଶ୍ୱରେ ଥିବା ଅଳିଆ ଆବର୍ଜନା ଜମାଟ ହୋଇ ରହିଥିବା ପାଣି ନଳକୂପ ଯାହାକି ଇତ୍ୟାଦି ସବୁ ସଫା କରି ରଖିବା ଜମାଟ ହୋଇଥିବା ପାଣିକି ଜମାଟ ନ ବାନ୍ଧି ସଫା କରି ଦେବା

ଏଇ ରୋଗରୁ ରକ୍ଷା ପାଇବା ପାଇଁ ନିଜେ ସଚେତନ ରହିବା ପ୍ରଥମ ଦରକାର ଯାହାଦ୍ଵାରା କି ନିଜେ ସଚେତନ ରହିଲେ ନିଜ ଦେହ ସଚେତନ ରହିବ ଯାହାଦ୍ଵାରା କି ଜର ଏତେ ଆପଣଙ୍କୁ ହେଇପାରିବ ନାହିଁ ତ ଏ